ହଁ ମୋର ଏକ ଲକ୍ଷ ଅଛି ଯାହାକି ଏକ ବଡ଼ ସହରରେ ବଡ଼ ସଂଘ୍ରାଳୟ ସୃଷ୍ଟି କରିବାକୁ ଏହାକୁ ଏହାକୁ ଦେଖିବା ପାଇଁ ବହୁତ ଦୂରେ ବହୁତ ଦୂର ରାଜ୍ୟରୁ ଲୋକମାନେ ଆସି ଏହି ସଂଘ୍ରାଳୟରେ ଥିବା ପୁରାତନ ସାମଗ୍ରୀ ଏବଂ ରାଜା ମହାରାଜାଙ୍କର ବିଭିନ୍ନ ସାମଗ୍ରୀ ଦେଖିବାକୁ ସୁଯୋଗ ପାଇବେ